ହଁ କ'ଣ କରୁଛ ହ ହଉ ଆଉ ସବୁ ଭଲ କି ନାଇଁ ହଁ ଆଉ ଏଇ ତ ଘର ଏଇ ଛୁଆଙ୍କ କଥା ସବୁ ବୁଝୁ ଥିଲି ଟିକେ ଖାଉ ଥିଲେ ପିଉ ଥିଲେ ଆଉ ବେପାର କେମିତି ଚାଲିଛି ହଁ ହଁ ଆଉ କ'ଣ ସବୁ ଏଇନା କେତେ କ'ଣ ରେଟ୍ ସବୁ ଏଇନା ବହୁତ ରେଟ୍ ଏଇ କ୍ଷଣି ଅଛି ସବୁ ସଉଦା ହଁ ବା କ'ଣ ହଁ ହଁ କ'ଣ କରିବା ଏଇନା ତ ସବୁ ଡାଲି ତେଲ ସବୁ କିଛି ସଉଦା ପତ୍ର ସବୁ ରେଟ୍ ବଢ଼ି ଯାଇଛି ଆଉ ଚଳିବାଟା ବି ବହୁତ ମୁଣ୍ଡ ଖରାପ ହୋଇଯାଉଛି କ'ଣ କରିବା ଆଉ ଘରେ କେମିତି ସମସ୍ତେ ଅଛନ୍ତି ଘରେ ଭଲ ଅଛନ୍ତି ଦେହ ପା ସବୁ ଭଲ ଅଛି ତ ହଁ ହଁ ହ ଆଉ ଆଉ ତୁମେ କେମିତି ଅଛ

ଆଉ କ'ଣ କୁହ ହଁ ଆମ ପାଖରେ ତ ଦୋକାନ ଅଛି ଏସବୁ ଆମେ ଯାଉଛୁ ଚାଲୁଛି ଏମିତି ସବୁ ଜିନିଷ ତ ବହୁତ ରେଟ ଜିରା କିଣିଲେ ବି ଜିରା ନେଉଛନ୍ତି ବହୁତ ରେଟ ଅଛି ଆଉ ଡାଲି ବି ବହୁତ ରେଟ୍ ଅଛି ଆଇ ଚାଉଳ ତ ବହୁତ ବି ଅଛି ଏଇନା ପଚାଶ ଟଙ୍କା ଲେଖାଁ ବହୁତ ସବୁ କିଛି ରେଟ୍ ଏଇନା ବହୁତ ଅଛି ହଁ ବିକ୍ରି ତ ହେଉଛି ହେଲେ କ'ଣ କରିବା ଚାଲିଛି ଆଉ ଦୁଃଖେ ସୁଖେ ହଁ ହଁ ହଁ ହଉ ଭଲ ବେପାର ହେଉଛି ହଉ ଚାଲୁ ଭଗବାନଙ୍କ ଦୟାରୁ ଭଲ ଚାଲୁ ଆଉ କ'ଣ କରିବା ଆଉ ଆଉ କ'ଣ କହୁଛ ହଁ ଖାଇବା ଖିଆ ପିଆ ସରିଲାଣି ଏଇ କ୍ଷଣି ଟିକେ ରେଷ୍ଟ୍ ନେଉ ଥିଲେ ଆଉ ଘରେ ଆଉ ତୁମ ସାଙ୍ଗରେ ପରା ଏଇନେ ଟିକେ ଦେଖା ହୋଇଗଲା କଥାବାର୍ତ୍ତା ଟିକେ ଭଲ ଲାଗିଲା ମନଟା ଭଲ ଲାଗିଲା